ସଂସ୍କୃତ ଆଉ ଇଂରେଜୀ ଭାଷା ପରି ଆମ ଓଡ଼ିଆ ଭାଷାରେ ବି ମିଶ୍ରିତ ହେଉଛି ଯେମିତିକି ଓଡ଼ିଆ ଭାଷା କହିଲା ବେଳେ ଓଡ଼ିଆ ହିନ୍ଦୀ ଆଉ ଇଂଲିଶ୍ ପଶି ଯାଉଛି ସେଥିପାଇଁ ଓଡ଼ିଆ ଭାଷା ପ୍ରଭାବିତ ହେଉଛି ଆଉ ବାହାର ଲୋକ ଆସି ବଙ୍ଗାଲ ବିହାରୀ ଲୋକ ଆସିକି ଓଡ଼ିଆ ଲୋକଙ୍କ ସହିତ ମିଶିକି ଅଧା ଓଡ଼ିଆ ଅଧା ଇଂଲିଶ୍ ଅଧା ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଛନ୍ତି ତାଙ୍କଠୁ ଆମ ଓଡ଼ିଆ ଲୋକ ଶିଖିକି ଓଡ଼ିଆ ଭାଷା ପ୍ରଭାବିତ ହେଉଛି ଓଡ଼ିଆରେ ସିଏ ସମ୍ପୂର୍ଣ୍ଣ ନ କହିକି ଓଡ଼ିଆ ଓ ହିନ୍ଦୀ ମିଶେଇକି କଥାବାର୍ତ୍ତା କରୁଛନ୍ତି ଯେହେତୁ ବାହାର ଲୋକ ଆସି ସେମିତି ସେମାନେ ଓଡ଼ିଆ ଭାଷା କଥା ହେଇ ଶିଖି ନାହାନ୍ତି ସେମାନେ ଅର୍ଦ୍ଧ ଓଡ଼ିଆ କଥାବାର୍ତ୍ତା ହେଉଛନ୍ତି ତାଙ୍କୁ ଅନୁସରଣ କରି ଓଡ଼ିଆ ଲୋକମାନେ ବି ଓଡ଼ିଆ ଭାଷା ଅନ୍ୟ ଭାଷାରେ କଥାବାର୍ତ୍ତା ହେଇ ପାରୁନାହାନ୍ତି ଓଡ଼ିଆ ହିନ୍ଦୀ ମିଶେଇ ଦେଉଛନ୍ତି